ସାର୍ ଆପନ୍ ମାନେ ତ ଜାନିଛନ୍ ଧ୍ୟାନ୍ କରବା ଦ୍ୱାରା ଆମର୍ ନିକେ ବହୁତ୍ ଫାଇଦା ପାଇସୁଁ ଯେନ୍ତାକି ନିକେ ଧ୍ୟାନ୍ କରବା ଦ୍ୱାରା ନିକେ ଆମର୍ ମସ୍ତିଷ୍କ ସ୍ଥିର ରହେବା ତାର୍ ପରେ ନିକେ ଆମେ ଗୋଟେ ଜାଗାନେ ଏକାଗ୍ରତା ଗ୍ରହଣ କରିପାରମା ଆର୍ ନିକେ ପ୍ରାଣାୟମ୍ ଫ୍ରାଣାୟମ୍ ଯେତେ ଅଛେ ନିକେ ଆପଣ ମାନେ ତ ଜାଣିଛନ୍ ଆଜିକାଲି ଟି ଭି ମାନକେ ସବୁ ଦେଉଛେ ଏବେ ଆପଣ୍ ଦେଖୁନ୍ ରାମଦେବ୍ ବାବା ରାମଦେବ୍ ବାବାକେ ସବୁ ଭାରତର କିଏ ନାଇଁ ଜାଣବାର୍ କହୁନ୍ ଆପଣ ସମସ୍ତେ ଜାଣିଛନ୍ ତ ରାମଦେବ୍ ବାବା ଯେନ୍ ପ୍ରାଣାୟମ୍ ମାନେ କରୁଛନ୍ ଘୋର୍ ଏକ୍ସରସାଇଜ୍ ପେଟର୍ ଲାଗି ଯେନଟା ଅନୁଲମ୍ ବିଲୋମ୍ ହେଲା କି ଆପଣ ନିକେ ସୂର୍ଯ୍ୟ ନମସ୍କାର୍ ହେଲା କି ସନାସନ୍ ହେଲା କି ନେଇକେ ମୟୂର୍ ଆସନ୍ ହେଲା ସେଟାମାନେ ନିକେ ସେମନେ ଜାଣିଛନ୍ ଯେହେଁତୁ ସେମନେ ନିକେ ଇ ଆମର୍ କାଏଁ ବୋଲସନ୍ ଯେ ଇ ଆଜ୍ଞା ଆପନ୍ ଉଷୋ ପତର୍ ଲାଗି ଆରୁ ନିକେ ଇ ମାନେ ପ୍ରାଚୀନ୍ କଳାକେ ନେଇକରି ରହୁଛନ୍ ଇମାନେ ଆର୍ ପ୍ରାଚୀନ୍ କଳାକେ ଆପଣ ନିହାତି ଭାବରେ ନିକେ ଆଜ୍ଞା ମାନେ ବଲେ ସେମାନକେ ଆଗକେ ବଢ଼ାବାରକେ ପଡ଼ବା କାଇଁଥିର୍ ଲାଗି ସେଟା ନିକେ ଆମର୍ ଲାଗି ନିକେ ବହୁତ୍ ନିକେ ପୁରା ସହଯୋଗକାରୀ ଆର୍ ନିକେ ବହୁତ୍ କମ୍ ଦାମ୍ରେ ବି ମିଲସି ଆଉ ନିକେ ବହୁତ୍ ଆମର୍ ଲାଗି ଲାଭଦାୟକ୍ ବି ଆଜ୍ଞା ତ ସେଥିରଲାଗି ନିକେ ସେଟାକେ ଆମକେ ଇଟା କରବା ଆର୍ ନିକେ ମୋର୍ ଜୀବନରେ ଆଜ୍ଞା ମୁଇଁ ଯେତକି କରିଛେଁ ପ୍ରାଣାୟମ୍ କର୍ବା ଦ୍ୱାରା ମୋକେ ଏସିଡ଼୍ ହଉଥିଲା ଅମ୍ଳ ହଉଥିଲା ଗ୍ୟାଷ୍ଟ୍ରିକ୍ ହଉଥିଲା ଇଟା ସବୁମାନେ କମିଯାଇଛେ ସାର୍ ଆର୍ ମୁଇଁ ଆପଣ ମାନକେଁ ବି କହୁଛେଁ ନିକେ ଆପଣ୍ ମାନେବି ନିହାତି କରୁନ୍